ମୋର ପ୍ରିୟ ଖେଳ ହେଉଛି ପୁଚି ଖେଳ ମଧ୍ୟରେ ବହୁତ ଖେଳ ଅଛି ପୁଚି ନଟୁ ବାଟି ଗିଲି ଦଣ୍ଡା ଚକି ଉଡ଼ାଇବା ଇତ୍ୟାଦି ପ୍ରକାର ଖେଳ ଅଛି କିନ୍ତୁ ମତେ ପୁଚି ଖେଳିବାକୁ ବହୁତ ପସନ୍ଦ ହୋଇଥାଏ ପୁଚି ଖେଳିବା ଦ୍ୱାରା ଶରୀର ନିରୋଗ ରହିଥାଏ ସୁସ୍ଥ ରହିଥାଏ ମତେ ବହୁତ ଭଲ ଲାଗିଥାଏ ଏଇ ପୁଚି ଖେଳିବା ଦ୍ୱାରା ମୁଁ ଛୋଟବେଳରୁ ପୁଚି ଖେଳି ଆସୁଛି ଆମ ଗ୍ରାମରେ ମଧ୍ୟ ପୁଚି ଖେଳ ହେଉଛି ସମସ୍ତଙ୍କୁ ମଧ୍ୟ ପୁଚି ଖେଳ ଭଲ ଲାଗିଥିବ କିନ୍ତୁ କିନ୍ତୁ ମତେ ବେଶୀ ଭଲ ଲାଗୁଛି ପୁଚି ଖେଳ ପୁଚି ଖେଳରେ ମୁଁ ଗ୍ରାମରେ ଜିତିଛି ମଧ୍ୟ ପୁଚି ପୁଚି ଖେଳରେ ପୁଚି ଖେଳ ଏକ ଏମିତି ଖେଳ ଯେ ପୁଚି ଖେଳିଲେ ଦେହ ସୁସ୍ଥ ରହିଥାଏ ନିରୋଗ ରହିଥାଏ ମତେ ମତେ ମଧ୍ୟ ପୁଚି ଖେଳିକି ରୋଗ ହେଇ ନଥାଏ ଏହି ରୋଗ ଏହି ପୁଚି ଖେଳ ସମସ୍ତେ ଖେଳି ପାରି ନଥାନ୍ତେ ମୁଁ ଏହି ଖେଳ ଖେଳିକି ବହୁତ ନିରୋଗ ଅଛି ସମସ୍ତେ ଏହି ଖେଳ ଖେଳୁଛନ୍ତି ଆମ ଗ୍ରାମରେ ମଧ୍ୟ ଏହି ଖେଳ ହେଉଛି ଏହିସବୁ ପୁଚି ନଟୁ ବାଟି ଗିଲି ଦଣ୍ଡା ଚକି ଉଡ଼େଇବା ଏହିସବୁ ଖେଳ ଅଛି କିନ୍ତୁ ମତେ ପୁଚି ଖେଳିବାକୁ ବହୁତ ଭଲ ଲାଗିଥାଏ ସେଥିପାଇଁ ମୁଁ ମୋର ପୁଚି ପୁଚି ଖେଳ ବହୁତ ପସନ୍ଦ